ଆଜିକାଲି ଘରେ ଘରେ ସ୍ମାର୍ଟ ଫୋନ ବ୍ୟବହାର ନିହାତି କରୁଛନ୍ତି ପ୍ରକୃତରେ ସ୍ମାର୍ଟ ଫୋନରେ ଯେଉଁ ଆପ୍ ଗୁଡ଼ା ଅଧିକ ବ୍ୟବହାର ହେଉଛି ସେଗୁଡ଼ିକ ହେଉଛି ହ୍ଵାଟସଆପ୍ ଇନଷ୍ଟାଗ୍ରାମ୍ ଫେସବୁକ୍ କିଛିମାତ୍ରାରେ ୟୁଟ୍ୟୁବ୍ ଦେଖିବାକୁ ଗଲେ ସ୍ମାର୍ଟ ଫୋନ ଯେତିକି ଭଲ ସେତିକି ଖରାପ ସ୍ମାର୍ଟ ଫୋନରେ ଫାଇଦା ଦେଖିବାକୁ ଗଲେ ଧରନ୍ତୁ ଆଗରୁ ଆଉ କ'ଣ ଆମେ ଧରନ୍ତୁ ଦୂରରେ ଆମର ପରିବାର ଯୋ ଲୋକ ହୁଅନ୍ତୁ କି ଆଜି କିଛି ଗୋଟେ ବନ୍ଧୁବାନ୍ଧବ ହୁଅନ୍ତୁ ଆମେ ତାଙ୍କ ସହିତ କଥାବାର୍ତ୍ତା ହେଇପାରୁଛୁ ତାଙ୍କୁ ଭିଡ଼ିଓ କଲ୍ରେ ଦେଖିପାରୁଛୁ କି ଧରନ୍ତୁ କିଛି ଗୋଟେ ଅଫିସିଆଲ୍ କାମ ହେଲା କି ମିଟିଙ୍ଗ୍ ହେଲା ଆମେ ସେଇଟା ସ୍ମାର୍ଟ ଫୋନ ଜରିଆରେ ଭଲ ଭାବରେ କରିପାରୁଛୁ ତେଣୁ ସ୍ମାର୍ଟ ଫୋନ ପ୍ରକୃତରେ ନିହାତି ଦରକାର କିନ୍ତୁ ବେଳେବେଳେ କ'ଣ ହେଉଛି ନା ସ୍ମାର୍ଟ ଫୋନକୁ ଆମେ ସ୍ମାର୍ଟ ଭାବରେ ୟୁଜ୍ କରୁନାହୁଁ ତା'ର କ୍ଷତି କହିବାକୁ ଗଲେ ବହୁତ କିଛି ରହୁଛି ବିଶେଷ କରି ଯେଉଁ ଛୋଟ ପିଲାମାନେ ରହୁନାହାଁନ୍ତି କି ସେମାନେ ପୂରା ମୋବାଇଲ ଆଡ଼ିକଟେଡ଼୍ ହେଇଯାଉଛନ୍ତି ବଡ଼ମାନଙ୍କ ପକ୍ଷରେ ସ୍ମାର୍ଟ ଫୋନଟା ଗୋଟେ ଭଲ କାମ କଲା ବେଳକୁ ଯେତେବେଳେ ଯେମିତି କି ଆମେ ବିଲ୍ ପେମେଣ୍ଟ କରିଦେଉଛୁ ସିଏ ଆପଣଙ୍କର ଓ ଫୋନ ବିଲ୍ ହେଲା ଇଲେକ୍ଟ୍ରି ବିଲ୍ ହେଲା କି ଆଉକିଛି ବିଲ୍ ପେମେଣ୍ଟ କରାଇବାର ଥିଲା ଆମକୁ ଆଉ ନିଜକୁ ଯିବାକୁ ପଡ଼ୁନି ଘରେ ଥାଇକି କି ଯେଉଁଠି ଆମେ ରହିଛୁ ଗୋଟେ ବଟନ୍ ଟିପିଲୁ ବାସ୍ ବିଲ୍ ପେମେଣ୍ଟ ହେଇଗଲା କିନ୍ତୁ ଅପରପକ୍ଷରେ ପିଲାମାନେ କ'ଣ କରୁଛନ୍ତି ନା ତା'ଦେହରେ ସବୁ ଗେମ୍ ଡାଉନଲୋଡ଼୍ କରିଦେଉଛନ୍ତି ପୁଣି ସେ ବି ଭଲ ଗେମ୍ ନୁହେଁ ଯେଉଁଟାକି ମାନେ ବେଳେବେଳେ ତାଙ୍କୁ ମରଣ ମୁହଁକୁ ବି ନେଇଯାଉଛି ସେମାନେ କ'ଣ କରୁଛନ୍ତି ନା ଇଏ ଯେମିତି ଉଦାହରଣ କି ଆପଣ ଧରନ୍ତୁ ଫ୍ରି ଫାୟାର୍ ହେଲା ପୂରା ଖେଳୁଥିବେ ଯେ ଖେଳୁଥିବେ ମଝିରେ ଆହୁରି ଗେମ୍ ବାହାରିଥିଲା ବ୍ଲୁ ହ୍ଵେଲ୍ ଯାହାକି ସେ କେତେ ପିଲାଙ୍କ ଜୀବନ ନେଇଗଲା ତେଣୁ ମୋବାଇଲଟା ଯେତିକି ଭଲ ସେତିକି ଖରାପ